ଆଗକାଳରେ ଯୌଥ ପରିବାର ରହିଥାଏ ପ୍ରତି ଘରେ ବାପା ମାଆ ଓ ତାଙ୍କର ସନ୍ତାନ ଜେଜେବାପା ଜେଜେମାଆ ଦାଦା ଖୁଡ଼ି ତାଙ୍କ ସନ୍ତାନ ବଡ଼ବାପା ଓ ବଡ଼ ମାଆ ଏମ୍ ତାଙ୍କ ସନ୍ତାନ ଏମିତି ସମସ୍ତେ ମିଳିମିଶି ଯୌଥ ପରିବାର ଭାବରେ ରହିଥାନ୍ତି ସେମାନଙ୍କର ଭିତରେ ମନମାଳିନ ମଧ୍ୟ ଦେଖାଯାଉ ନଥିଲା ସେମାନେ ପରସ୍ପରକୁ ସହଯୋଗକୁ ସମର୍ଥନ ମଧ୍ୟ କର କରୁଥିଲେ କିନ୍ତୁ ଆଜିକାଲି ଯଦି ସେମାନେ ଯୌଥ ପରିବାରର ଥାଏ ତେବେ ସେମାନଙ୍କ ଭିତରେ ସହଯୋଗ ଓ ସମର୍ଥନ ରହୁ ନାହିଁ ତେଣୁ ଆଜିକାଲି ଯୌଥ ପରିବାରର ଦେଖିବାକୁ ପ୍ରାୟତଃ ମିଳେ ନାହିଁ କି ଆଜିକାଲି ଏମିତି ମଳିମିଶି ରହିବାକୁ କେହି ପସନ୍ଦ ମଧ୍ୟ କରୁନାହାନ୍ତି ସମସ୍ତେ ଭାବନ୍ତି ଛୋଟ ପରିବାରର ସୁଖୀ ପରିବାର ଆଜିକାଲି ଆଉ ଝିଅକୁ ଜନ୍ମ ଦେଉ ନାହାନ୍ତି ତେଣୁ ଆଜିକାଲି ବିବାହ ପାଇଁ ଝିଅର ଅଭାବ ମଧ୍ୟ ଦେଖାଯାଇ ଥାଏ ଏମିତିକି ଅନେକ ମଧ୍ୟ ପରିବର୍ତ୍ତନ ଦେଖାଯାଇ ଥାଏ